ଆମର ଓଡ଼ିଆ ଭାଷା ଗୋଟିଏ ବହୁତ ମିଠା ଭାଷା ଆଉ ବାଣିଜ୍ୟ ଯେପରି ଲମ୍ବା ହେଇ ଚାଲେ ଆମର ଓଡ଼ିଆ ଭାଷା ବି ସେମିତି ଗୋଟିଏ ମଧୁର ଭାଷାରେ ଲମ୍ବା ହେଇ ଚାଲେ ଆଉ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭଗବାନଙ୍କର ଏ ଓଡ଼ିଆ ବୋଲି ଆଶିର୍ବାଦ ଦେଇ ଭାଷାର ବହୁତ ମଧୁରତା ବି ଲମ୍ବା ହେଇ ଚାଲିଛନ୍ତି ଆଉ ଓଡ଼ିଶାର କଥା ଯୋଉଠି ବି କୁହ ଲୋକ ତୁରନ୍ତ ଆମ ଭାଷାଟାକୁ ବହୁତ ଆଗ୍ରହ କରି ବୁଝିଯାଆନ୍ତି ଓଡ଼ିଆ ଓଡ଼ିଆ ଜଗନ୍ନାଥ କହିଲେ ପୃଥିବୀରେ ବୁଝନ୍ତି ଓଡ଼ିଆ ଭାଷା ବି କହିଲେ ବହୁତ ଲୋକ ବେଙ୍ଗାଳୀ ଆଉ କହିଲେ ହଠାତ୍ ଲୋକ କୋଉ ଦେଶରେ ନା କୋଉଠି ବୁଝିବାଟା ଟିକେ ଡ଼େରି ହୁଏ ଛୋଟରୁ ବଡ଼ ମଧ୍ୟରେ ନେଇକି ଆଉ ଓଡ଼ିଶା ଗୋଟିଏ ଏମିତିକାର ଶ୍ରେଷ୍ଠ ମଧ୍ୟ ସେମିତି ଜଗନ୍ନାଥଙ୍କ କଳା ସବୁଠିକି ଫାର୍ଷ୍ଟ୍ ହେଲାକେ ଜାଣନ୍ତି ଓଡ଼ିଶା ମଧ୍ୟ ବି ସେମିତି ଗୋଟିଏ ଓଡ଼ିଆ କଳାର ବଡ଼ ମିଠା ମାଧୁର୍ଯ୍ୟ ଆଉ ଓଡ଼ିଆ ଦିନକୁ ଦିନ ସ୍କୁଲ୍ କଲେଜ୍ରେ ଲୋକ ଇଂଗ୍ଲିଶ୍ ମିଡ଼ିଅମ୍ ଆଉ ହିନ୍ଦୀ ଇଂଗ୍ଲିଶ୍ର ବ୍ୟବହାର କରିବାକୁ ଦିନକୁ ଦିନ ଲାଗିଛନ୍ତି ଆଉ ସରକାର ମଧ୍ୟ ଓଡ଼ିଆ ଭାଷାଟାକୁ ସବୁ ଶିକ୍ଷାନୁଷ୍ଠାନରେ କେମିତି ଗୁରୁତ୍ୱ ଦେଇକିରି ତା'ର ମଧୁରତା ଆହୁରି ବଢ଼ାଇବାରେ ଦିନକୁ ଦିନ ଶିକ୍ଷକଗଣଙ୍କୁ ଆଉ ମୋର ସରକାରଙ୍କୁ ଅନୁରୋଧ ଓଡ଼ିଆ ଭାଷାକୁ ଆଉ ଟିକେ କେମିତି ଉଜ୍ଜ୍ୱଳ ଲୋକକୁ ଆଗ୍ରହିତ କରିବା ପାଇଁ ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ କେମିତି ଅନୁମତି ଦେବେ ଧ୍ୟାନ ରଖିବେ ବୋଲି ମୋର ଅନୁରୋଧ